ମୋତେ ଅଣ୍ଡା ଖେବାର୍ ଲାଗି ଆଲର୍ଜି ଅଛି ମୁଇଁ ଯଦି ଅଣ୍ଡା ହେଇଦେଲେ ମୋର୍ ଦିହେଁ ଛୋଟ୍ ଛୋଟ୍ ହୁଇଷ୍କି ବାହାରସିି ହେଥିର୍ ଲାଗି ମୁଇଁ ଅଣ୍ଡା ଖାଇବାର୍ ଲାଗି ପସନ୍ଦ ନେଇଁ କରେ ଦିନେ ଯଦି

ସ୍ୱାଦର୍ ଲାଗି ଦିନେ ଅଣ୍ଡା ଖେଇଦେଲେ ଆଠ୍ ଦିନ୍ ଦଶ୍ ଦିନ୍ ତକ୍ ମୋର୍ ଦେହେଁ ଫୁସ୍କି ବାହାର କରି ବାହାରିସିି କରିଦେଲେ ଦେହେ ଚାରା ଫୁସ୍କି ଆର୍ ବହୁତ୍ ଜଲାସି ହେତିର୍ ଲାଗି ମୁଇଁ ଅଣ୍ଡାକେ ଖାଇବାର୍ ଲାଗି ପସନ୍ଦ ନେଇଁ କରେ ମୋତେ ଅଣ୍ଡାରେ ଆଲର୍ଜି ହେସି